ହ୍ୟାଲୋ ହଁ ହଁ ବହୁତ ଅଛି ଅନୁଗୁଳ ଡିଷ୍ଟ୍ରିକ୍ଟରେ ବହୁତ ଅଛି ଜଳପ୍ରପାତ ଅଛି ହଁ ବହୁତ ଭଲ ଅଧା ଘଣ୍ଟା ସେଥିରେ ଲାଗବା ଆଉ ଫୁଲୁରି ଯିବା ପାଇଁ

ଫୁଲୁରି ଫୁଲୁରିରେ ଜଳପ୍ରପାତ ଅଛି ସେଇଠି ଶିବ ମନ୍ଦିର ଅଛି ପାହାଡ଼ ବି ଅଛି ବୁଲିବାକୁ ଭଲ ଜାଗା ବି ଅଛି

ବିଷ୍ଣୁ ହୋଟେଲ

ପାଞ୍ଚ ଟଙ୍କିଆ ମିଲ୍ ଦିଆଯାଉଛି ସେମିତି ଫୁଲୁରିକୁ ଯିବାକୁ ପନ୍ଦରଶହ କେତେ ଲାଗିବ ଆଉ

ଆଉ କ'ଣ ପଚାରିବ

କେତେଦିନ ରହିବ ହଁ ଭଲ ଜାଗା ତ ଅଛି ହେଲେ କେତେଦିନ ରହିବ ହଉ ତୁମେ ଆସ ହଉ ଶୁଣ ତୁମେ ଆସ ତା'ପରେ କଥା ହେବା